ଚନ୍ଦ୍ରଭାଗା ସ୍ଥାନ ଆମର ରବୀନ୍ଦ୍ର ମଣ୍ଡପ ଆଉ ଆମର ବାଲିଯାତ୍ରା ଏଇ ସବୁ ଏଇଠି ସବୁ ସାଂସ୍କୃତିକ କାର୍ଯ୍ୟକ୍ରମ ହୁଏ କୋଣାର୍କ ଫେଷ୍ଟିଭାଲରେ ନୃତ୍ୟଶିଳ୍ପୀ ଆସି ବିଭିନ୍ନ ପ୍ରକାରର ନୃତ୍ୟ ଯେମିତିକି ଓଡ଼ିଶୀ ଦାଣ୍ଡିଆ

କେମିତି ସୁବିଧାରେ ଯିବେ ପାଟିତୁଣ୍ଡ ହେବ ନାଇଁ ସିଏ ସେଇଟା ସିଏ କରିଛନ୍ତି ଗୋଟେ ପଟେ ଲୋକ ପ୍ରବେଶ କରିବେ ଗୋଟେ ପଟେ ବାହାରିବେ ରବୀନ୍ଦ୍ର ମଣ୍ଡପ ଯେମିତି ରବୀନ୍ଦ୍ର ମଣ୍ଡପରେ ଓଡ଼ିଶାର ସବୁ ଜିଲ୍ଲାରୁ ସବୁଆଡ଼ୁ ବି ଆସନ୍ତି ବାହାର ଦେଶରୁ ଆସନ୍ତି ନାଚଗୀତ ପ୍ରୋଗ୍ରାମ ହୁଏ ସବୁ ବିଭିନ୍ନ ପ୍ରକାର ଆମର ନୃତ୍ୟଶିଳ୍ପୀ ମାନେ ଆସନ୍ତି ତା'ପରେ ସିଙ୍ଗରମାନେ ଆସନ୍ତି ଯେଉଁ ଗୀତିକାର ମାନେ ଆସନ୍ତି ସେଠି ସବୁ ସବୁବେଳେ ବହୁତ ପ୍ରକାର ନୃତ୍ୟ ପରିବେଷଣ ହୁଏ ସଙ୍ଗୀତ ପରିବେଷଣ ହୁଏ ସାଂସ୍କୃତିକ କାର୍ଯ୍ୟକ୍ରମ ହୁଏ ରବୀନ୍ଦ୍ର ମଣ୍ଡପରେ

ଆଉ କିଏ ବଡ଼ି ପାମ୍ପଡ଼ କତା ଜିନିଷ ଯିଏ ଯାହା କରିଛନ୍ତି ସେଗୁଡ଼ା ସବୁ ବିକ୍ରି ବଟା କରନ୍ତି ଏଇସବୁ କେନ୍ଦ୍ରଗୁଡ଼ିକ ଲୋକସବୁ ଆସନ୍ତି ଆନନ୍ଦ ଅନୁଭବ କରନ୍ତି ଆଉ